ଡ୍ରାଇଭର୍ ଭାଇ ଆପଣ ଯେଉଁ ଅଧିକା ହଜାରେ ଟଙ୍କା ମାଗୁଛନ୍ତି ତାହା ମୁଁ ଆପଣଙ୍କୁ ଦେଇପାରିବିନି କାହିଁକିନା ଆପଣଙ୍କ ଏଜେନ୍ସିକୁ ମୁଁ ଚାରି ହଜାର ଟଙ୍କା ଦେଇକି କ୍ୟାବ୍ ମୁଁ ବୁକିଂ କରିଛି ଚାରି ହଜାର ଟଙ୍କାରୁ ଆପଣଙ୍କୁ ଆଉ ଅଧିକା ମୁଁ ହଜାରେ ଟଙ୍କା ଦେଇପାରିବିନି ଆପଣ ଆପଣଙ୍କ ଏଜେନ୍ସି ସହିତ କଥା ହୁଅନ୍ତୁ ନହେଲେ ମୁଁ ଆଉ ଆପଣଙ୍କୁ ଜମାରୁ ଦେଇପାରିବିନି